ଆମେ ଧରୁଥିବା ମାଛ ହେଲା ଚୁନା ମାଛ ଗଡ଼ିଶ କଉ ଭାକୁର ଚେଙ୍ଗ ମାଗୁର ଶେଉଳ କଣ୍ଟିଆ ଚିଙ୍ଗୁଡ଼ି ଥୁଡ଼ି ଇତ୍ୟାଦି ଇତ୍ୟାଦି ଏବଂ ଶେଉଳ ଚିଙ୍ଗୁଡ଼ି ଆଉ ଭାକୁର ଏହିସବୁ ମାଛ ଚୁନ ମାଛ ଏହିସବୁ ଏହିସବୁ ମାଛର ଅଧିକ ଚାହିଦା ରହିଛି ଏଇ ମାଛ ପୋଖରୀ ପୋଖରୀ ହଉ କିମ୍ବା ଚୁଆ ହଉ ଏ ପାଟ ହଉ ଏଥିରେ ସବୁଠୁ ଅଧିକ ଧରି ହୁଏ ହ ସେ ମାଛ ଦାମ ହେଲା ସେଉଳ ମାଛର ଦାମ ହେଲା ତିନିଶହ ଭାକୁର ହେଲା ଦୁଇଶହ ପଚାଶ ଚୂନ ମାଛ କିଲ ହେଲା କେତେବେଳେ ଶହେ ଅଶୀ କେତେବେଳେ ଦୁଇଶହ ଏହିସବୁ ହେଲା ଦାମ